ହଁ ଆମେ ମନେ ରଖିବା ଉଚିତ୍ ଯେ ସେହି ପାଞ୍ଚଟି ତାରିଖ ପ୍ରଥମେ ହେଉଛି ଆମ ଜନ୍ମ ଦିବସ ମୁଁ ଜନ୍ମଗ୍ରହଣ କରିଥିଲି ଉଣେଇଶହ ସାତ ମସିହା ସେପ୍ଟେମ୍ବର୍ ଚବିଶ ତାରିଖ ଜନ୍ମ ଦିବସ ଆସିଲେ ଆମକୁ